ବାଲେଶ୍ୱର ଜିଲ୍ଲାର ବିକାଶ ଏବଂ ଦୃଷ୍ଟି ଜିଲ୍ଲା ସମ୍ମୁଖରେ ହୋଉଥିବା ମୁଖ୍ୟର ଆହ୍ୱାନ ବିଷୟରେ ମୁଁ ଜଣାଉଛି ତେଣୁ ସେଠାରେ ବାଲେଶ୍ୱର ଜିଲ୍ଲାରେ ଆମର ଗ୍ରାମରେ ଆମର ଚାନ୍ଦିପୁର ଅଛି ସେଠାରେ ମାଛ ଚାଷ ହେଉଛି ସେଠାରୁ ମାଛ ଆସି ବିକ୍ରି ହେଉଛି ସେଇ ମାଛ ବିକ୍ରି କରି ଲୋକମାନେ ତାଙ୍କର ଦୁଃଖ ଦୂର କରୁଛନ୍ତି ସେହି ପଇସାରେ ସେମାନେ ଚାଉଳ କିଣିଛନ୍ତି ପନିପରିବା ଯୋଗାଣ କରୁଛନ୍ତି ସେମାନେ ମଧ୍ୟ ତାଙ୍କ ଗରିବ ଲୋକମାନେ ତାଙ୍କ ଦୁଃଖ ନିବାରଣ କରୁଚନ୍ତି ସେଠିକାର ଭଲ ଭଲ ଡାକ୍ତରଖାନା ଅଛି ଏବଂ ଗରିବ ଲୋକମାନଙ୍କୁ ସାହାଯ୍ୟ କରାହେଉଛି ଏବଂ ଲୋକମାନଙ୍କୁ ଡାକ୍ତର ମାନେ ବହୁତ ଭଲ ମେଡ଼ିସିନ୍ ଦେଇକିରି ତାଙ୍କୁ ମୃତ୍ୟୁମୁଖରୁ ବଞ୍ଚେଇ ପାରୁଛନ୍ତି ସେ ଲୋକମାନଙ୍କୁ ସହାୟତା ମିଳୁଛି ଏବଂ ସେଠିକାର ଲୋକମାନେ ବହୁତ ଖୁସିରେ ଅଛନ୍ତି ସେଠି ଲୋକମାନଙ୍କ ପାଇଁ ଡାକ୍ତର ମାନେ ସାହାଯ୍ୟ କରୁଛନ୍ତି ଏବଂ ସମାଜର ପରିବେଶ ପାଇଁ ଏଠି ସମାଜ ପରିବେଶ ପାଇଁ ରାଜନୈତିକ ପାଇଁ ଭଲ ଭଲ ପାନୀୟ ଜଳ ଯୋଗାଇ ଦିଆହେଉଛି ଏଠି ପାନୀୟ ଜଳ ପାଇଁ କାଦୁଅ ରାସ୍ତା ଆମର ନାହିଁ ଏଠି ବହୁତ କିଛି ଲୋକ ବହୁତ ଘରେ ଘରେ ଆମର ହୋଇଯାଇଛି କୂଅ ହୋଇଯାଇଛି ଘରେ ଘରେ ଆମର ଘର ପର୍ଯ୍ୟନ୍ତ ପକ୍କା ରାସ୍ତା ମଧ୍ୟ୍ୟ ହେଇଯାଇଛି ଏଠିକାର ଲୋକମାନେ ଭଲଭାବରେ ଖାଇପାରୁଛନ୍ତି ଚଳିପାରୁଛନ୍ତି ଆମ ଗ୍ରାମରେ ବା ବାଲେଶ୍ୱର ଜିଲ୍ଲାରେ କେହି ଆଉ ଗରିବ ଲୋକମାନେ ନାହାନ୍ତି ସମସ୍ତେ ଖୁସିରେ ଚଳୁଛନ୍ତି ଏବଂ ଏଠିକାର ମୁଖ୍ୟମନ୍ତ୍ରୀ ଆମର ଏବଂ ଆମ ଆମ ଗ୍ରାମର ନବୀନ ପଟ୍ଟନାୟକ ସିଏ ଆମକୁ ଦୁଃଖ ଦୂର କରିଦେଇଛନ୍ତି ସିଏ ଆମର ସବୁ ଦୁଃଖ ଦୂର କରି ପାନୀୟ ଜଳ ସାହାଯ୍ୟ ଘରେ ଘରେ ପାଣି ଯୋଗାଣ କରିଦେଇଛନ୍ତି ଆମେ ହେଇଟି ପାଇଁ ବହୁତ ଖୁସିରେ ଅଛୁ ସେଥିପାଇଁ ଆମେ ଭଗବାନକୁ ପ୍ରର୍ଥନା କରୁଯେ